ନମସ୍କାର

ଏ ଯେତିକି ଦିନ ସମୟ ଅଛି ଭାଇ ଆଡମିଟ୍ ହେବାକୁ ପଡ଼ିବ ନା ହଉ କ'ଣ କ'ଣ ଅସୁବିଧା ହେଲା କୁହ

ନାଇଁ ନାଇଁ ଶୁଣନ୍ତୁ ଏଇଟା ଏଇଟା ଯୋଉ ଅସୁବିଧା ହୋଇଛି ଆପଣ ନର୍ସମାନଙ୍କ ସହିତ ଆଲୋଚନା କରିକିରି ଆପଣ ଏୟାକୁ କହିବା କଥା କି ନାଇଁ ଆମ ଡକ୍ଟର୍କୁ କହିବେ ନହେଲେ ଇଏର ହେଡ୍କୁ କହିବେ ଆଁ

ଆଚ୍ଛା ଆଚ୍ଛା ବୋଇଲେ କ'ଣ କି ଏ ତୁମେ ଆପଣକେ ବୋଲି ପଚାରୁନ ଇଏ ନର୍ସମାନଙ୍କୁ ନାଇଁ କହି କହିବେ ନା କାଇଁ ମେଡିକାଲ୍ ଅଥରିଟି ତାଙ୍କୁ ନାଇଁ କହିଲେ ସେ ଯେ କହିବେ ବୋଲି ଯାଇ ହେବ ନାଇଁ ନର୍ସମାନେ ନର୍ସ କ'ଣ ନର୍ସମାନେ କିଛି ନୁହଁ ହେଲା

କିଛି ନାହିଁ ଆଉ ବେଶୀ ନାହିଁ ଆଉ ମାତ୍ର ତିନ ଦିନ ଅଛି ଏଇ ଦେଖନ୍ତୁ ଦେଖନ୍ତୁ ତିନିଦିନ ରହିଯଆନ୍ତୁ ଯଦି ବେଶୀ ଅସୁବିଧା ହେଉଛି ନାଇଁକି କହିବେ ମୋତେ ମୋତେ କଲ୍ କରି କରିକି ମୋ ସହିତ ଯୋଗାଯୋଗ କରନ୍ତୁ ହେଲା ହେଲା କ'ଣ କିଛି ଅସୁବିଧା ହେବନାହିଁ ଯଦି ବେଳେ ବେଳେ କି ଅଳିଆ ଅଛି ଆ ନର୍ସମାନଙ୍କୁ କୁହନ୍ତୁ ନାଁରେ କମ୍ପ୍ଲେନ୍ କରିବୁ ବୋଲି ଆପଣ କୁହନ୍ତୁ ହେଲା ଆଉ ଦିନକୁ ଦିନ ତାମାନେ ସେ ଯୋଉ ବେଡ୍ର ଆମର ଯୋଉ ବେଡସିଟ୍ ଗୁଡ଼ା ଯେତିକ ସବୁ ଡେଲି ତାମାନେ ଏହାକୁ ଚେଞ୍ଜ କରିବା ପାଇଁ କୁହନ୍ତୁ ଯଦି ସ୍ମେଲ୍ ହେଉଛି ଯଦି ତାକୁ କୁହନ୍ତୁ ଏ ସ୍ମେଲ୍ ହେଉଛି ବୋଲି ଏ ପାରନ୍ତୁ ନାଇଁ ଏ ଏ ମାନେ ପାରନ୍ତୁ ନାହିଁ

ହଉ ଆଉ କିଛି ନାଇଁ ଯେ ଆଉ କ'ଣ କି ଆକୁ ଦେଖନ୍ତୁ ତାପରେ ଯଦି ହେବା ପୂର୍ବରୁ ତାମାନେ ବିଲ୍ ଫିଲ ଦିଆହେବ ମାନେ କ୍ଲିୟର୍ କରିଦେବି ଯେ ଇଏ କରିବ ହେଲା ହଉ ଠିକ୍ ଅଛି ଇଏ ମୁଁ ଇଏ କରିଦେବି ହେଲା ବ୍ୟସ୍ତ ହୁଅନ୍ତୁନି ଆଉ ବି ବେଶୀ ଦିନ ଦୁଇ ତିନି ଦିନ ଅଛି ଦିଦିଙ୍କୁ ଦେଖେଇକରି ଇଏ କରିଦେବେ ହେଲା